ଏଇଟା ତମକୁ କରିବି ନା ଅନ୍ୟ କାହାକୁ

ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଆଜ୍ଞା କଥା ଶୁଣା ଯାଉଛି ତ

ଆଜ୍ଞା ଆପଣ ଏଇଠି ମୁଁ ଦେଖିଲି ପାଖରେ କେଉଁଠି ତ ମିଳିଲାନି ଆପଣ ବରା ସିଙ୍ଗଡ଼ା କ'ଣ ଟିଫିନରେ କରୁଛନ୍ତି ଏବେ ବରା ସିଙ୍ଗଡା କ'ଣ କ'ଣ ସକାଳ ଟିଫିନ୍ରେ ଏବେ ହେବ କହିଲେ ଟିକେ ଦେଖି ଖାଲି ବରା ସିଙ୍ଗେଡା ଏଇ ଉପମା ଦୋସା ଏଗୁଡ଼ା କିଛି କରୁଛନ୍ତି କି ଏଇ ଖାଇବା ପାଇଁ ପଚାରୁଥିଲି ବରା କେମିତି ନଉଛନ୍ତି ବାପରେ ବାପ୍ ପନ୍ଦର ଟଙ୍କା ଗୋଟେ ପିସ୍ ଆରେ ବାପରେ ବହୁତ ରେଟ୍ ତାହେଲା ଆଜ୍ଞା ଆଜ୍ଞା ଆପଣ କହୁଛନ୍ତି କେତେ ରେଟ୍ ହେଲାଣି ଚାଁଲୁନାହାନ୍ତି ବେଙ୍ଗଲୋରକୁ ମୁଁ ଆପଣଙ୍କୁ ସେଇଠି ଦେଖେଇବି କେତେ ଶସ୍ତାରେ ମିଳୁଚି ଆମର ସେଇଠି ଏଇଠି ତ ବହୁତ ରେଟ୍ ବହୁତ ରେଟ୍ କରୁଛନ୍ତି ଆପଣ ଆପଣ ଚାଲନ୍ତୁ ବେଙ୍ଗଲୋରରେ ବି ବହୁତ ରେଟ୍ରେ ଚାଲୁଛି ଲୋକମାନେ ସେଇଠି ଦେଖିବେ ଘର ଦ୍ୱାର ତାଙ୍କୁ ସବୁ ଦେଖିବେ ସେଇଠି ବିକ୍ରି ହଉଛି ଆପଣ ଯେଉଁଟା ପନ୍ଦର ଟଙ୍କା କହୁଛନ୍ତି ସେଇଠି ପାଞ୍ଚ ଟଙ୍କାରେ ପାଇପାରିବେ ଆପଣଙ୍କୁ ବହୁତ ବଢ଼ିଆ ଲାଗିବ ଖାଇବା ଯେମିତି ସ୍ୱାଦିଷ୍ଟ ପଇସା ବି ସେମିତି ନଉଛନ୍ତି ସେମାନେ ଶସ୍ତାରେ ଦଉଛନ୍ତି ଆଉ ଏଇଠି ଆପଣ ଏତେ ରେଟ୍ କହୁଛନ୍ତି ବା ବା ବା କଣ କୁହା ଯିବ ଆଉ ତା'ହଲେ ତା ଠିକ୍ ଅଛି ତାହେଲେ ଚାଲନ୍ତୁ ଆପଣ ବେଙ୍ଗଲୋର ଯିବା ମିଶିକି ମୁଁ ଆପଣଙ୍କୁ ଦେଖେଇବି ସେଇଠି ବିଜିନେସ୍ କରିବେ ବହୁତ ଆପଣଙ୍କ ପଇସା ଇନକମ୍ ହେବ ଆଉ ଏଠି ଯେତେ ରେଟ୍ କହୁଛନ୍ତି ମୋ ତ ମାନେ ଭାବୁଛି ଏତେ ରେଟ୍ ଏଇଠି ଓଡ଼ିଶାରେ ଆସିକି ଏତେ ରେଟ୍ ସେଇଠି ଏତେ ମାନେ ଲୋକଙ୍କୁ ମାନେ ଯେତେ ଖର୍ଚ୍ଚ ହଉଛି ଘରଦ୍ୱାରା ଦେଖିଲାବେଳକୁ ଏ ତା ଅପେକ୍ଷା ଏଇଠି ବେଶୀ ରେଟରେ ବିକ୍ରି କରୁଛନ୍ତି କମ୍ କରନ୍ତୁ ବହୁତ ରେଟ୍ ଠିକ୍ ଅଛି ଆପଣଙ୍କ ଆପଣଙ୍କ ହିସାବରେ ରଖିଲେ ମୁଁ ଠିକ୍ ଅଛି ନେବି ଭାବଥିଲୁ ଯେ ନେଇପାରିବିନି ଠିକ୍ ଅଛି ଆଜ୍ଞା ରହିଲି ତା'ହେଲେ ହଉ ଆଜ୍ଞା ଠିକ୍ ଅଛି ମୁଁ ଦେଖେ ରଖି ରଖୁଛି ହଉ ଠିକ୍ ଅଛି ରହିଲି ତା'ହେଲେ